ହଁ ଛୋଟ ଫୋନ୍ ଆଗରୁ ସମସ୍ତେ ୟୁଜ୍ କରୁଥିଲେ କିନ୍ତୁ ଏବେ ସ୍ମାର୍ଟ୍ ଫୋନ୍ ସମସ୍ତେ ୟୁଜ୍ କରୁଛନ୍ତି ଆଉ ସ୍ମାର୍ଟ୍ ଫୋନ୍ ଆଉ ଛୋଟ ଫୋନ୍ ଛୋଟ ଫୋନ୍ କେବଳ ଆମେ କଲ୍ରେ କଥା ହୋଇପାରିବା କିନ୍ତୁ ଏବେ ସ୍ମାର୍ଟ୍ ଫୋନ୍ରେ ଆମେ ଆମକୁ ସ୍ମାର୍ଟ୍ ଫୋନ୍ ବ୍ୟବହାର କରିବା ଦ୍ଵାରା ଲ୍ୟାପ୍ଟପ୍ ବି ଚଲାଇବାକୁ ପଡ଼ୁନାହିଁ ଏଥିରେ ସ୍ମାର୍ଟ୍ ଫୋନ୍ ଚଲାଇବା ଦ୍ୱାରା ଆମକୁ ସମସ୍ତଙ୍କ ଅସୁବିଧାରେ ଆମେ ଫୋନ୍ପେ' କରିପାରୁଛେ ଏଥିରେ ଫୋନ୍ପେ' ଓ ଗୁଗୁଲ୍ ପେ'ର ସୁବିଧା ଅଛି ଆଉ ଏଥିରେ ଆମେ ସମସ୍ତଙ୍କ ପାଖକୁ କଲ୍ କରିପାରୁଛେ ସ୍ମାର୍ଟ୍ ଫୋନ୍ରେ ବହୁତ ସୁବିଧା ଅଛି ଆଉ ଏଥିରେ ମୁଁ ମୁଁ ଏବେ ଜିଓ ନମ୍ବର୍ ଚଲାଉଛି ଏଥିରେ ମୁଁ ଦୁଇଶହ ଅଣଚାଳିଶ ଟଙ୍କା ଅଠେଇଶ ଦିନ ପାଇଁ ରିଚାର୍ଜ୍ କରେ ଆଉ ଏତିକିରେ ମୁଁ ବହୁତ ଖୁସି ବି ଅଛି ଆଉ ସମସ୍ତେ ଏବେ ସ୍ମାର୍ଟ୍ ଫୋନ୍ ୟୁଜ୍ କରୁଛନ୍ତି